ହଁ ଭାଇ କେଉଁଠି ଉଁ ହଁ ଆଉ ଏତେ ଦିନ ପରେ ଦେଖା ଆଉ କ'ଣ ଖବର କୁଆଡ଼େ ଟିକେ ବୁଲାବୁଲି ଯାଇଥାନ୍ତେ ନା କ'ଣ ଆଉ କେତେ ଦିନ ପରେ ଦେଖା ନା ମୁଁ ଏଇ

ଆଚ୍ଛା ଆଚ୍ଛା ତା ନାଁ ସେ ମନ୍ଦିର ପୂରା ଫେମସ୍ ଅଛି ନା ହଁ ହଁ ହେଉ ତାହାହେଲେ ଯିବା

ହଁ ଯେ ଟିକେ ସେ ଆମର ଯେଉଁ ବିରଜା ମନ୍ଦିର ତାର ରହସ୍ୟ ଟିକେ କହିପାରିବୁ ନା କେମିତି କିସ

ହଁ ଯେ ଟିକେ ସାଙ୍ଗ ସେଇଟା ଟିକେ ରହସ୍ୟ ଟିକେ ଟିକେ କହିବେ ନା କେମିତି ଆଚ୍ଛା ହଁ ହଁ ଯେ ଯେଉଁ ଆମର ତୁମର ସେଇ ସାଇଟ୍ରେ ଯେଉଁ ଶିମିଳିପାଳ ବୋଲି କୁହନ୍ତି ସେଇଟା କେମିତି ଜାଗା

ଏ ହେ ଏ ସାଙ୍ଗର ତାନେ ମୋତେ ତ ଖାଇଯିବେ ନା କିସ ମୁଁ ତ ଅଳ୍ପ ହଁ ତାନେ ହଁ ଅଁ ହଁ ହଁ ଠିକ୍ ଅଛି ହଁ ହଁ

ହଁ ସେ ଟାଇମ୍ କଥା ହଁ ତାଙ୍କେ ତ ଆଉ କେବେକୁ ତାନେ ସେଇଟା ତ ପଚାରୁଛି ହଁ ଯେ ଆମର ଯେଉଁ କୋଣାର୍କ ମନ୍ଦିର ତା ବିଷୟରେ କେମତି କିସ ଜାଣିନି ଓଃ ହେଉ ଯେ ଆମର ଜଗନ୍ନାଥ ମନ୍ଦିର ବିଷୟରେ ଜଗନ୍ନାଥ ମନ୍ଦିର ଯେଉଁ ହଁ ଆଉ ଛୁଟି ପରେ ଆଉ ଛୁଟି ପରେ ଦେଖା ନାହିଁ ଆଉ